ହ୍ୟାଲୋ ମୁଁ ମାନସୀତା ଗିରି କହୁଛି ଲ୍ୟାଣ୍ଡମାର୍କରୁ କହୁଛନ୍ତି ମୋର ଗୋଟିଏ ଚିଲି ଚିକେନ ଅର୍ଡ଼ର ଥିଲା ଦିନ ଦୁଇଟା ସୁଦ୍ଧା ଆସିକି ଦେବାର ଅଛି ନୋଟ୍ କରନ୍ତୁ ମୋ ଆଡ଼୍ରେସ ମାନସୀତା ଗିରି ନାଇଜର ଗେଟ୍ ଟୁ ମାଳିସାହି ମଙ୍ଗଳା ମନ୍ଦିର ହାଉସ୍ ନମ୍ବର ତିନି ଶହ ବାର ସେକେଣ୍ଡ ଫ୍ଲୋର ଜଟଣୀ ନମ୍ବର ଡବଲ ନାଇନ୍ ଥ୍ରୀ ଏଇଟ୍ ଥ୍ରୀ ଡବଲ ସେଭେନ୍ ଜିରୋ ନାଇନ୍ ଥ୍ରୀ ଏହି ଆଡ଼୍ରେସରେ ଦିନ ଦୁଇଟାସୁଦ୍ଧା ପହଞ୍ଚିବା ଦରକାର